ହଁ ମୋର ଅନେକ ଗୁଡ଼ିଏ କବି ଏବଂ ଲେଖକ ଅଛନ୍ତି ଏଥିମଧ୍ୟରୁ ବ୍ୟାସକବି ଫକୀର ମୋହନ ସେନାପତି ଏବଂ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଉତ୍କଳ ମଣି ଗୋପବନ୍ଧୁ ଦାସ ମୋତେ ଏହି ଲେଖକ ଗୁଡ଼ିକ ମତେ ବହୁତ ଭଲ ଲାଗନ୍ତି ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଦ୍ଵାରା ଲିଖିତ ଛଅ ମାଣ ଆଠ ଗୁଣ୍ଠ ଲେଖାଟି ମୋତେ ବହୁତ ଭଲ ଲାଗେ ତାଙ୍କ ଦ୍ଵାରା ଅନେକ ଅନେକ କବିତା ଲେଖାହୋଇଛି ମୋ ସେଗୁଡ଼ିକ ମୋ ସେଗୁଡ଼ିକ ବି ମୋତେ ବହୁତ ଭଲଲାଗେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ଵାରା ଲିଖିତ ବନ୍ଦେ ଉତ୍କଳ ଜନନୀ ବି ମୋତେ ବହୁତ ଭଲଲାଗେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଦ୍ଵାରା ଲିଖିତ ବନ୍ଦୀର ଆତ୍ମକଥା ମୋତେ ବହୁ ଏହି ବିଷୟଟି ମୋତେ ବହୁତ ଭଲ ଲାଗିଥାଏ